ଯେନ୍ ଚପଲ୍ଟା ଶନିବାର୍ ହାଟୁ ଶହେ ଟଙ୍କା ଦେଇକି ଆନିଥିଲି ଆଠ୍ ଦିନ୍ ପିନ୍ଧ୍ଲା ପରେ ସେ ଚପଲ୍ଟା ମତେ ଭାରି ଅବାଗିଆ ଲାଗ୍ଲାନ ଇ ଚାଲ୍ଲା ବେଲ୍କେ ଯେନ୍ ଜାଗାରେ ପଥର୍ ଟିକେ ବାଜି ଯାଉଚେ ଖଣେ ଖଣେ ଢସ୍କି ଯାଉଛେ ସେ ଲଦ୍ ଲଦ୍ ଯେନ୍ କରୁଥିଲା ସେନେ କଣ୍ଟାଟେ ଗଡ଼ି ଗଲା ଯେ ମୋର୍ ଗୁଡ଼େ ରୋଟୋ କରି ଚିଆଁଲା ଇଟା ଦେଖିକିରି ମୋର୍ ସାଙ୍ଗସାଥି ବଏଲେ ତୁଇ ଠକେ ପଡ଼ିଗଲୁ ବୋ ଶହେ ଟଙ୍ଗାରେ କାଇଁ ଚପଲ୍ ମିଲ୍ବା ଦୋକାନୀ ତତେ ଠକିଦେଲା ଆର୍ ମୁଇଁ ଭାବୁଚେଁ ସତେ ମତେ ଦୋକାନୀ ଠକିଦେଲା